ସାଧାରଣତଃ କୃଷିରେ ବିଦ୍ୟୁତ୍ର ବହୁତ ଆବଶ୍ୟକକତା ରହିଛି ଏହି ବିଦ୍ୟୁତ୍ ଆବଶ୍ୟକତା ପୂର୍ଣ ନିମନ୍ତେ ଆମେ ସରକାରଙ୍କୁ ମଧ୍ୟ ନୂଆ ବିଦ୍ୟୁତ୍ ସଂଯୋଗ ପାଇପାରିବା ଏହି ବିଦ୍ୟୁତ୍ ସଂଯୋଗ ପାଇବା ନିମନ୍ତେ ଆଗକୁ ଆମର ନିକଟସ୍ଥ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ଏକତାର ବ୍ୟସ୍ତ ଏବଂ ଖଣ୍ଡିକି ସରକାରଙ୍କ ନିକଟକୁ ପହଞ୍ଚାଇବାକୁ ପଡ଼ିବ ଏବଂ ବିଦ୍ୟୁତ୍ର ବିଦ୍ୟୁତ୍ ନା ହେଉଥିବା ଅସୁବିଧା ସବୁଙ୍କୁ ମଧ୍ୟ ସେଠାରେ ଉଲ୍ଲେଖ କରି ସରକାରଙ୍କ ନିକଟକୁ ପଠା ହୋଇପାରିବ ଯାହାଫଳରେ ବି ଯାହା ଦ୍ୱାରା ବା ବିଦୁତ୍ ସଂଯୋଗ ପାଇପାରିବା ଲୋଡ଼୍ ସେଟିଂ ଯେଉଁ ପଶୁମାନେ ଆମର ସମ୍ମୁଖୀନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯହାଫଳରେ କି ସେମାନେ ସଠିକ୍ ପରିମାଣରେ ବିଦ୍ୟୁତ୍ ପାଇପାରୁନାହାନ୍ତି ଏବଂ ନିଜ କୃଷି ପାଇଁ ଜଳ ଏବଂ ନାନା ପ୍ରକାରର ଔଷଧ ମଧ୍ୟ ପକେଇବା ପାଇଁ ସୁବିଧା ହେଉଛି